ବର୍ତ୍ତମାନ ଆମ ରାଜ୍ୟ କ୍ଷେତ୍ରରେ ଏବଂ ଜାତୀୟ କ୍ଷେତ୍ରରେ ରାଜନୀତି କ୍ଷେତ୍ରରେ ଭୋଟ୍ ହେବାର ଅଛି ଯୋଉଁଥିରେ ଲୋକମାନେ ଭୋଟ୍ର ଉଚିତ୍ ମୂଲ୍ୟ ବୁଝିନପାରି ଦେବାଳିଆ ତ ସେମାନେ ପଇସାର ଲାଲଚରେ ପଡ଼ିକରି ହେଲା କେନ୍ ବ୍ୟକ୍ତିକେ ଉଚିତ୍ ଭୋଟ୍ ଦରକାର ସେ ଜିନିଷଟା ନେଇଁ କରନ୍ ସେମାନେ ଯାହାନୋ ପଇସା ପାଇଲେ ତାହାର୍ ପେ ଭୋଟ୍ ଦେଲେ ଏ ଜିନିଷ ନାଇଁ ହବାର୍ କଥା ତ ଭୋଟ୍ ଗୋଟେ ଉଚିତ୍ ବ୍ୟକ୍ତି କି ଦେବାର୍ କଥା ଯେନ୍ତୁ କି ସମାଜ୍ର ଲାଗି ଭଲ୍ ହେସି ଆର ଭୋଟ୍ଟା ଯଦି ସମାଜର ଲାଗି ଭଲ୍ ଏ ବୋଲେ ଅର୍ଥନୀତି କ୍ଷେତ୍ରରେ ବି ଉନ୍ନତି ହୋଇପାର୍ବା ଯେହେତୁ ସମାଜରେ ଯେନ୍ ନାଗରିକ ଠିକ୍ଠାକ୍ ବୁଦ୍ଧି ବିବେକ ଥିବା ସେ ହିଁ ଭୋଟ୍ର ଉଚିତ୍ ମୂଲ୍ୟ ଜାନିପାର୍ବା ଆରୁ ଫିୟୁଚର୍ରେ ଲୋକମାନଙ୍କ ହିତସାଧନ ଲାଗି କାର୍ଯ୍ୟ ବି କରିପାର୍ବା ଆଉ ହିତସାଧନ ଲାଗି କାର୍ଯ୍ୟ କଲେ ସେ ଜାଗାର ଲୋକମାନେ ଅର୍ଥନୀତିକ ସବଲ ହେଇପାର୍ବେ